ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ଆମକୁ ବହୁତ କିଛି କହିବା କଥା ଯେମତିକି ପାନୀୟ କାଦୁଅ ଓ ଜଙ୍ଗଳ ପାନୀୟ ଏଥିର୍ ଲାଗି ଯେ ପାନି ଯେତେବେଲେ ଖରା ମାସ୍ ହଉଛେ ପାନି ବହୁତ ଦୁରିଆ ଦୁଇ ତିନ କିଲୋମିଟର ନେବାକେ ପଡ଼ୁଛେ ତା'ପରେ ଯେତେବେଲେ ଆମ ରାସ୍ତା କାଦୁଅ ହଉଛେ କେହି ଗୋଟେ ସାଙ୍ଗେ ସାଙ୍ଗ ହସ୍ପିଟାଲ ଯିମିକି କାଣା ଆଉ ଯିମି ଭଳିଆ ସେଟା କାଣା'କି ନାଇଁ ହବାକେ ବହୁତ ଘେଜ୍ ଘାଜ ହେଇକିନା ଆମ ଗାଡ଼ିଟା କାଣା'କି ଖରାପ ହେଇଯାଉଛେ ମଝିରେ ତା'ପରେ ଜଙ୍ଗଲ ଜଙ୍ଗଲରେ ଯେତେବେଲେ କାଣା'କି ଜଙ୍ଗଳ ନାଇଁ ରହିବାରକେ ସେ ଟାଇମରେ ଆମେ କାଣା'କି କେମିତିକିନା ତା ସହ ଆମେ ଆଗକେ ଆମର ଅଙ୍ଗାରକାମ୍ଳ ପାଏମା ସେଇ ଗଛ ବି ଲଗେଇବା କଥା ବୋଲିକିନା ଆମେ ଭାବୁଛୁଁ